ଆମ ଅଞ୍ଚଳରେ ଜଳବାୟୁ ପାଇଁ ବହୁତ ମାନେ ହଇରାଣ ହେଉଛନ୍ତି କୃଷକ ମାନେ ଯେମିତିକି ଯଦି ଅଧିକ ବର୍ଷା ହେଉଛି ପାଣି ପୁରା ଜମିକି ରହୁଛି ଗଛମୂଳରେ ଗଛମୂଳ ସବୁ ପଚିଯାଉଛି ଗଛ ପଚିକି ନଷ୍ଟ ହୋଇଯାଉଛି ଆଉ ବେଳେବେଳେ ଯେତେବେଳେ ମରୁଡ଼ି ହେଉଛି ମୂଳରୁ ବର୍ଷା ହେଉନାହିଁ ମୋଟେ ବର୍ଷା ହେଉନାହିଁ ସେତେବେଳକୁ ପୁରା ସବୁ ଜମି ଫମୀ ସବୁ ସବୁ ଶୁଖି ଶାଖୀ ଯାଉଛି ବହୁତ ହଇରାଣ ହେବାକୁ ପଡ଼ୁଛି ଆଉ ମାନେ କୌଣସି ନଦୀ ନାଳ କୌଣସି ଜାଗାରେ ପାଣି ନଥାଏ ନା ତ ଗଛରେ ବି ପାଣି ଦେବାକୁ ସୁବିଧା ହୁଏନି ତ ଗଛ ସବୁ ସୁଖୀ ସାଖୀ ଯାଏ ସବୁ ନଷ୍ଟ ହୋଇଯାଏ ଗଛ ସବୁ ଆଉ ତାପରେ ବାକି ରହିଲା କୁଆପଥର ମାଡ଼ରେ କୁଆପଥର ମାଡ଼ରେ ଗଛ ନଷ୍ଟ ହୋଇଯାଏ ଫଳଫୁଳି ଫଳ ଯାହା ଫଳିଥିବ ସେଗୁଡ଼ାକ ବି ନଷ୍ଟ ହୋଇଯାଏ ସବୁ ପଚିଯାଏ ଖରାପ ହୋଇଯାଏ ଗଛ କୁଆପଥର ମାଡ଼ର ଦିନେ ଦୁଇ ଦିନ ପରେ ପୁରା ଗଛ ପୁରା ସେଇଠୁ ନଷ୍ଟ ହୋଇକି ପୁରା ଗାୟବ ହିଁ ହୋଇଯାଏ ପଚିଯାଏ ପୁରା ଆଉ ବାକି ରହିଲା ଯେଉଁ ଶୀତ ହେଲା ବେଳେ ଶୀତ ଯଦି ଗଛ ସିନା ଶୀତରେ ରହିଯିବ ଭଲରେ ଯେଉଁ ଫଳ ଫଳିଥିବ କି ଯେଉଁଠି ଯଦି କଣ କଷି ହୋଇଥିବ ଛୋଟ ଫୁଲଫୁଲି ଫଳ ହୋଇଥିବ ସେ ସବୁ ଝଡ଼ିଯାଏ ଅଧିକ ଶୀତ ହେଲାରୁ ଅଧିକ ଇଏ ହେଲାରୁ ସବୁ କଲା ପଡ଼ିଯାଏ ଝଡ଼ିଯାଏ ଏମିତି ସବୁ ବହୁତ ହଇରାଣ ହେବାକୁ ପଡ଼େ ଆଉ